ସୁସ୍ଥ ପଶୁର ଅନେକ ଲକ୍ଷଣ ରହିଥାଏ ସେସବୁ ବିଷୟରେ ମୁଁ ଏଇଟା କିଛି ଜାଣିନଥାଏ ବହୁତ କମ୍ ମୁଁ ପଶୁମାନଙ୍କର ବିଷୟରେ ଜାଣିଥାଏ କୃଷକମାନେ ପଶୁପାଳନ ପାଇଁ ଯଦି ଭାବିବେ ତେବେ ସେମାନେ ଏକ ଭୂମିକୁ ମଧ୍ୟ ରଖିଥିବେ ଯେଉଁଥିରେ ସେମାନେ ପଶୁପାଳନ କରିପାରିବେ ଓ ପଶୁମାନେ ମଧ୍ୟ ସୁରକ୍ଷିତ ଓ ନିରାପଦରେ ରହିବେ ସରକାର ମଧ୍ୟ ଆଜିକାଲି ପଶୁପାଳନ ପାଇଁ ଅନେକ ସୁବିଧା ପ୍ରଦାନ କରିଥାନ୍ତି ଯେପରିକି ଭେଣ୍ଟିଲେସନ୍ ପ୍ରଦାନ ମଧ୍ୟ କରିଛନ୍ତି କମ୍ ସୁଧରେ ଋଣ ମଧ୍ୟ ପ୍ରଦାନ କରିଥାନ୍ତି